ଆଜ୍ଞା ଆପଣ ବିନୋଦ କ୍ଷୀର ଦୋକାନରୁ କହୁଛନ୍ତି ତ ଆଜ୍ଞା ମୋର ଟିକେ କ୍ଷୀର ବିଷୟରେ ଜାଣିବାର ଥିଲା ଆଜ୍ଞା ହଁ ନେବି ନାଇଁ ନାଇଁ ମୋର ଦୁଇ ତାରିଖ ଦିନ ଦରକାର ଅଛି ଆଜ୍ଞା ଆପଣଙ୍କ କ୍ଷୀର ସବୁ କେମିତି କ'ଣ ଦିଆ ହେଉଛି ସେଇ ବିଷୟରେ ବି ଟିକିଏ ଜାଣିବା ଉଚିତ୍ ପାଣିଆ ୟା'ଫେର୍ ପାଣିଫାଣି ମିଶଉ ନାହାନ୍ତି ତ ପାଉଡ଼ର୍ ମିଶୁ ନାହିଁ ତ ନାଇଁ ନାଇଁ ମୁଁ ଆଗରୁ ଜଣଙ୍କ ପାଖରୁ ଆଣୁଥିଲି ତାଙ୍କର ବହୁତ ପାଉଡ଼ର୍ ମିଶଉଥିଲେ ସେଥିପାଇଁ ସେଠୁ ବନ୍ଦ୍ କରିଦେଇଛି ମୁଁ ଆଉ ଆମର ଦୁଇ ତାରିଖ ଦିନ ଏକ୍ଚୌଲି ଗୋଟେ ଭୋଜି ଅଛି ଆମର ଖାଲି ପାସ୍ କରିବାର ଅଛି ଛୋଟ ଛୁଆଙ୍କୁ ଦେବାପାଇଁ ଆଉ ମୁଁ ସେଇଥିପାଇଁ ଚାହୁଁଥିଲି କି ନେବାପାଇଁ କ୍ଷୀର ଆଉ ସାର୍ ଆଜ୍ଞା ଆଜ୍ଞା ଆପଣ ଆଣିକି ଘରେ ଦେଇ ଯାଉଛନ୍ତି ୟା'ଫେର୍ ମାନେ ଆମକୁ ଯିବାକୁ ପଡ଼ିବ ଆଣିବାପାଇଁ ହଉ କେତେ କ'ଣ ଦର କେତେ ଅଛି

ମୋର ଦଶ ଲିଟର୍ କ୍ଷୀର ଦରକାର ଅଛି ସେ ଦିନ ଆଜ୍ଞା ପଇସା ସାର୍ ସେତିକି ନେବେ ସାର୍ ଦଶ ଲିଟର୍ ନେବୁ ଆପଣ ନା ନା ସେଟା ତ ନୁହେଁ

ହଁ ଆମେ ଦୁଇ ତାରିଖ ଦିନ ସକାଳେ ଯାଇକି ନେଇ ଆସିବୁ ଆଉ ଆପଣଙ୍କର ଦୋକାନ ପାଞ୍ଚଟା ବେଳୁ ଖୋଲା ରହୁଛି ପାଞ୍ଚଟା ଛଅଟା ଭିତରେ ଆଜ୍ଞା ଆଜ୍ଞା ମାନେ ସାର୍ ଆଜ୍ଞା ଯାଇକି କ୍ୟାସ୍ ଦେବୁନା ସାର୍ ଏତେ ବାଟ ଫେର୍ ଯାଇକି ଆଉଥରେ କ୍ୟାସ୍ ଦେବୁନା ମୁଁ କହୁଥିଲି ଅନ୍ଲାଇନ୍ ଦେଇ ଦେଇଥାନ୍ତି ଆପଣଙ୍କ ଏଇ ନମ୍ବର୍ ରେ ଫୋନ୍ ପେ ଅଛି ଆପଣଙ୍କ ପୂରା ନାଁ'ଟା ଆଜ୍ଞା ନାଇଁ ଫେର୍ ଫୋନ୍ ପେ'ରେ କ'ଣ ନାଁ ଆସିବ ସେଇଥିପାଇଁ ପଚାରିଦେଲି ଆଜ୍ଞା ମୁଁ ପଠେଇଲା ବେଳେ ଆପଣଙ୍କୁ କଲ୍ କରିଦେବି